ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ହେଉଛି ଗଜଲକ୍ଷ୍ମୀ ପୂଜା ଏଠି ମହା ଆଡ଼ମ୍ବରରେ ପୂଜା ଚାଲିଥାଏ ଦଶ ଦିନଧରି ପୂଜା ହୁଏ ବହୁତ ଲୋକ ଦଶଦିନ ସବୁବେଳେ ଆସିକି ଦିନରେ ରାତିରେ ସବୁବେଳେ ଦେଖନ୍ତି ଠାକୁରଙ୍କର ସେଠି ପଲ୍ଲିଶ୍ରୀ ବାଣିଜ୍ୟ ମେଳା ଇତ୍ୟାଦି ପଡ଼ିଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଭଜନ କୀର୍ତ୍ତନ ଓଡ଼ିଶୀ ନୃତ୍ୟ ଲୋକ ନୃତ୍ୟ ସବୁ ହୁଏ ଅନେକ ଲୋକ ଏକାଠି ହୁଅନ୍ତି ଆମ ଜିଲ୍ଲାକୁ ଦେଖିବା ପାଇଁ ବହୁତ ଲୋକ ବାହାରୁ ବହୁତ ଆସନ୍ତି